ମୋବାଇଲ୍ ଏବଂ ଟି ଭି ଭଳି ଟେକ୍ନୋଲୋଜିର ଅତ୍ୟଧିକ ବ୍ୟବହାର ଯୋଗୁ ପିଲାମାନେ କିଛି ଭଲ ଜିନିଷ ଶିଖିବା ପାଇଁ ପାଉଛନ୍ତି ସତ କିନ୍ତୁ ସେଥିରେ ସେମାନେ କିଛି ଖରାପ ଜିନିଷ ବି ଶିଖୁଛନ୍ତି ଯେମିତିକି ଗୁଣ୍ଡାଗର୍ଦି ଆଁ କି ମାରପିଟ୍ ମଦ୍ୟପାନ ତା ସହିତ ସେମାନେ ଏ ବୟସରେ ଯେଉଁଟା ଜାଣିବା କଥା ନୁହେଁ ସେସବୁ ଜିନିଷ ବି ମୋବାଇଲ୍ରେ ଆସୁଛନ୍ତି ପିଲାମାନେ ମୁଖ୍ୟତଃ ଭଲ ଜିନିଷଟାକୁ ଶୀଘ୍ର ଗ୍ରହଣ କରନ୍ତି ନାହିଁ ସେମାନେ ଖରାପ ଜିନିଷଟାକୁ ବହୁତ ଶୀଘ୍ର ଗ୍ରହଣ କରିନିଅନ୍ତି ତାଦ୍ଵାରା ସେମାନଙ୍କ ମାନସିକ ମାନେ ବୃଦ୍ଧି ହଉନାହିଁ ସେମାନେ ତାଙ୍କ ମାନସିକର ଅବନ୍ନତି ହଉଛି ସେଇଟା ସେମାନେ ତା ସହିତ ମୋବାଇଲ୍ ମୋବାଇଲ୍ରୁ ଯାହାବି ସେମାନେ ଶିକୁଛନ୍ତି ନିଜେ ତ ଖରାପ ହଉଛନ୍ତି ତା ସହିତ ଆଉ ପାଞ୍ଚଜଣ ସାଙ୍ଗସାଥୀକୁ ବି ସେମାନେ ଖରାପ କରି ଦଉଛନ୍ତି ଯେମିତିକି ଜଣେ ପିଲା ପାଖରେ ମୋବାଇଲ୍ ଅଛି ଆଉ ଜଣେ ପିଲା ପାଖରେ ମୋବାଇଲ୍ ନାହିଁ କିନ୍ତୁ ସିଏ ଇଏ ଯିଏ ଜିନିଷ ଦେଖୁଛି ତାକୁ ତା ସାଙ୍ଗ ପିଲାକୁ ଦେଖେଇବା ଦ୍ଵାରା ସିଏ ଜିଦ୍ ଧରୁଛି ତାଙ୍କ ଘରେ ଯେ ମୋ ପାଇଁ ବି ମୋବାଇଲ୍ଟା ଆଣାହଉ ତାଙ୍କ ବାପା ମାଁଙ୍କର ସକ୍ଷମ ନଥାଇ ବି ସେମାନେ ପୁଅ ପାଇଁ ଯାହାବି ହଉ ସେମାନେ ଆରେଜମେଣ୍ଟ୍ କରୁଛନ୍ତି ଆଣିବା ପାଇଁ ନହେଲେ ପିଲା ବିଗିଡ଼ିବ ପିଲା ଅବାଟକୁ ଯିବ ମୋବାଇଲ୍ ଟି ଭି ଯେତେ ଭଲ ସେତେ ଖରାପ ମୋବାଇଲ୍ରୁ ଶିଖୁଛନ୍ତି ଟିଭିରୁ ଶିଖୁଛନ୍ତି କିନ୍ତୁ ତାଙ୍କ ପିଲାମାନଙ୍କ ପାଇଁ ଯାହା ସେଇଟା ସେମାନେ ଭଲଟାକୁ ଗ୍ରହଣ କରୁନାହାଁନ୍ତି ଖରାପଟାକୁ ସେମାନେ ଶୀଘ୍ର ଗ୍ରହଣ କରି ନଉଛନ୍ତି